ମୋର ବଗିଚା କାମ କରିବା ପାଇଁ ଖୁବ ବି ଇଚ୍ଛା ଭଲ ଲାଗେ ମୋର ଆଖ ପାଖ ସମସ୍ତଙ୍କୁ ମୁଁ କହିଦିଏ ଯେ ବଗିଚା କାମ ତାକୁ ହେଲ୍ପ କରିଦିଏ ଯେ ସେମାନେ କେମିତି ଫୁଲ ଗଛ ଲଗାଇବା କେମିତି ମାନେ ଗୋବର ସାର ଦେବା କେମିତି ଲଗାଇବା ସବୁ ମୁଁ ତାକୁ କହିଦିଏ ଯେ ଗୋଟେ ଗୋଲାପ ଗଛ ଲଗାଇଲେ କେମିତି ଲଗାଇବ ସେମାନେ ସେମିତି ଗଛ ଆଣି କରି କୋଦାଳି ଦେଇ କରି ସେ ଗଛ ପୋତି ଦେବ କି ସାର ଗୋବର ସାର ପାଣି ଏସବୁ ଦେଇ କରି ସେ ଗଛ ଟିକେ ଲଗାଇବେ ମୁଁ ତାକୁ ସେମିତି କହିଦିଏ ମୋ ସାଙ୍ଗ ଯେମିତି ଗୋଟେ ଅଛନ୍ତି କବିତା ତାକୁ ମୁଁ କହିଦେଲି ଯେ ଏମିତି ଗୋଟେ ଗଛ ଲଗା ସେ ଫୁଲ ଗଛ କୌଣସି ଗନ୍ଧ ଫୁଲ ଗଛ କୌଣସି ଗୋଲାପ ଫୁଲ ଗଛ ତାକୁ କେମିତି ଲଗାଇବା ମୁଁ କହିଦେଲି ତାକୁ ସେ ଗଛର କେମିତି ଯତ୍ନ ନେବ କେମିତି ଘାସ ସବୁ ସଫା କରିବ ପାଣି ଦେବ ସବୁବେଳେ ତାକୁ ସେମିତି ଯତ୍ନ ନେବା ଦରକାର ସେଟା ମୁଁ ସାଙ୍ଗରେ କହି